ଆପଣ କ୍ୟାବ୍ ଡ୍ରାଇଭର୍ ରାଜୀବ୍ କହୁଛନ୍ତି କି ହଁ ମୁଁ ଗୋଟେ କ୍ୟାବ୍ ଅର୍ଡ଼ର୍ କରିଥିଲି ଏବେ ଏ ଯାକ ଆସିନି ଆପଣ ହଁ ଆସିଲେ ହେଲେ ବି ତ ଆପଣଙ୍କ କ୍ୟାବ୍ କେଉଁଠି ବି ଦେଖାଯାଉ ନାହିଁ ରୁହ ମୁଁ ଆପଣଙ୍କୁ ଲ ଆପଣଙ୍କୁ ଲୋକେସନ୍ ସେଣ୍ଡ୍ କରିୁଛି ଆପଣ ସେଇଠି ଆସନ୍ତୁ ହଁ ଏଇ ଆମର ପରଦୀପ୍ ଭାଇନା ଦୋକାନ ସାମ୍ନାରେ ଆସନ୍ତୁ ମୁଁ ସେଇଠି ଅଛି ହଉ ଠିକ୍ ଅଛି